ଆପଣ ଯଦି ଆପଣ

ଆଉ ଏବେ କିଅଣ କରୁଛନ୍ତି ଆପଣ ବର୍ଷେ ଦୁଇ ଆଉ

ହଁ ହଁ ହଁ ଦେଖିବାକୁ ହଁ ଯିବା ହଁ ହଉ ବାଇକରେ ଯିବା ହେରି ନହେଲେ ଆଉ ତୁମେ ଗଲା ପିଠି ତେଲଟା ତୁମର ଆସିଲା ପିଠି ତେଲ ଟା ହଉ ଖାଇବାଟା ମୋର ଆଉ ଆଉ ଟିକଟ ଟିକଟ ପଇ ହଁ ଯିବି ଯିବି ବାହାରିବା ଏଇଠୁ

ହଁ ହଁ ହଉ ଆଉ ହିରୋ କିଏ ହଁ ହଁ ଆଉ ଏଇଠୁ କେତେଟାରୁ ବାହାରିବା

ହଁ ହ୍ୟାଲୋ

ହ୍ୟାଲୋ ସାଙ୍ଗ ହଁ ହଁ ହଉ ତୋର ଗୋଟେ ସାଙ୍ଗୁଟେ ହେଲେ ଯିବ ବୋଲି କହୁଥିଲା କହୁଥିଲି ସବୁଯାକ ମିଶିକି ଯିବା ଆଉ

ହଁ ନହେଲେ ମୁଁ କହିଦେଉଛି ତାନ ତେଲ ପକେଇଦେବେ